ଆଉ ଭାଇନା ଆପଣ ମାସ୍କ୍ ନ ପିନ୍ଧି କୁଆଡ଼େ ଯାଉଛନ୍ତି ବର୍ତ୍ତମାନ ପୁରା କୋଭିଡ଼୍ ଟାଇମ୍ ପହଞ୍ଚିଛି ଆଉ ସମସ୍ତେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ହେଇଛି ଆଉ ମାସ୍କ ନ ପିନ୍ଧିକି ଆପଣ ଯେ ଅସୁବିଧାରେ ଭୋଗ କରିବେ ସେଇଟା ଆପଣଙ୍କ ଦ୍ୱାରା ଅନ୍ୟମାନେ ବି ସେଇଟା ଅସୁବିଧାରେ ପଡ଼ିପାରନ୍ତି ଆଉ ସେଇଟା ସେଥିପାଇଁ ଚାରିଆଡ଼େ ହେଇଯାଇଛି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଆଉ ଆପଣ ଯଦି ନ ମାନୁଛନ୍ତି ତାହେଲେ ଯାଇକରି ର୍ମୁଁ ଅଭିଯୋଗ କରିବି ହସ୍ପିଟାଲ୍ରେ କରି ତୁମ ନାଁରେ ଅଭିଯୋଗ ଆଣିବି